ଗୋଟେ ନୂଆ ବିଜିନେସ୍ କର୍ବା ଲାଗି ଆଜ୍ଞା ହାମ୍କେ ନି କେ ନିହାତି ତିନିଟା ଜିନିଷ୍ ଦରକାର୍ ଗୋଟେ ହେଉଛି ଅର୍ଥ ଆରୁ ଉଠ୍ନେ କେ ଭଲ୍ ଇଣ୍ଡଷ୍ଟ୍ରି ଗୋଟେ ଦରକାର୍ ଗୋଟେ ଭଲ ମାନେ ଆପଣ ଗୋଟେ ଦୋକାନ୍ ଖୋଲିବେ ମୋର ଗୋଦାମ୍ ଗୃହ ଦରକାର୍ ତା'ପରେ ଦି ଚାର୍ଟା ଲୋକ୍ ଦରକାର୍ ନିହାତି ଭାବରେ ତୋ ଏସବୁ କରିବା ଲାଗି ଅର୍ଥ ତ ଦରକାର୍ ଦରକାର୍ ହେଉଛେ ଅର୍ଥ ନିକେ ଆମର୍ ପାଖେ ଅଛି ବି ତ ନେଇ କଞ୍ଚାମାଲ୍ କିଣି ଆପଣ ପାଇବେ ସେନ୍ତା ଭଲ ଡିଲର୍ ଗୋଟେ ଆପଣ ଡିଲ୍ କରିବେ ଆଉ ଆପଣ ଏବେ ଯଦି ନେ କେ ଗୋଟେ ମୁଁଇ ଯଦି ନେଇ ଉଦାହରଣ ସ୍ୱରୂପ ନେବି ଆପଣ ନି କେ କାଠ୍ ସାହା କାଠ ବିଜ୍ନେସ୍ କରିବେ କାଠ ବିଜିନେସ୍ କରିବା ଲାଗି ନିକେ କା ବଣ ନି କେ କୋରାପୁଟ୍ ମାଲ୍କାନଗିରି ଏରିଆନୁ ଆପଣ ଭଲ୍ କାଠ ମଗାଇବାକୁ ପଡ଼ବା ସେନ କେ ଭଲ୍ ବିଜ୍ନେସ୍ମ୍ୟାନ୍ମାନଙ୍କ ସହ ଭଲ ରିଲେସନ୍ ରଖବାର୍ ପଡ଼ବା ସେଇଟା ଏବେ ଆଜ୍ଞା ସେଇଟା ଆସିଲା ପରେ ନାଇଁ କି ବିଜ୍ଞାପନ କଲୁ ବିଜ୍ଞାପନମାନଙ୍କ ନେଇ କା ଆପଣ ଆଠ୍ ଦଶ୍ ଲକ୍ଷ ଆପଣ ହାତରେ ଧରି କି ଚାଲିବେ ଆପଣ କଷ୍ଟମର୍ବି ଦରକାର ନିଜେ କଞ୍ଚାମାଲ୍ ଆଣି କି ରଖି ଦେଲେ କାମ ଦିଏ କିଣିକି ଆପଣ ଯଦି ଆଣିବେ ବନେଇ ଦେବେ ଆର୍ ଥୋଇ ଦେଇ ଯିବେ ବୋଲେ କିଛି ନାଇ କାମ୍ ଦେ ଆମର୍ ବିକ୍ରି ହବା ଦରକାର୍ ତେବେ ବିକ୍ରି ହେତା ହେଉଛି ନା ଆମ ନିକେ ପରିବେଶ୍ ଭିତରେ ଯେତେ ଲୋକ୍ ଅଛନ୍ ସେମାନଙ୍କ ସାଙ୍ଗରେ ଭଲ ରିଲେସନ୍ ରଖ୍ବା କେ ପଡ଼ବା